ଯେତେବେଳେ ହିନ୍ଦୁ ଧର୍ମ ଜାତି ପ୍ରଥା ଅସ୍ପୃଶ୍ୟତାରେ ବାନ୍ଧି ରହିଯାଇଥିଲା ସେତେବେଳେ ଓଡ଼ିଶାରେ ପଞ୍ଚସଖା ନୂଆ ଆନ୍ଦୋଳନ ସୃଷ୍ଟି କରିଥିଲେ ସେମାନେ ହେଲେ ବଳରାମ ଦାସ ଅନନ୍ତ ଦାସ ଜଗନ୍ନାଥ ଦାସ ଯଶବନ୍ତ ଦାସ ଏବଂ ଅଚ୍ୟୁତାନନ୍ଦ ଦାସ ପନ୍ଦରଶହ ଦଶରେ ଏକ ମହାନ ଧାର୍ମିକ ଦାର୍ଶନିକ ଶ୍ରୀ ଚୈତନ୍ୟ ବେଙ୍ଗଲର ନବଦ୍ୱୀପରୁ ପୁରୀ ବୁଲିବା ପାଇଁ ଆସିଥିଲେ ଏବଂ ସେଠାରେ ପ୍ରେମ ଏବଂ ବୈଷ୍ଣବର ପ୍ରବର୍ତ୍ତକ ହୋଇଥିଲେ ଏବଂ ପୁରୀରେ ଉପସ୍ଥାନ କରିଥିଲେ ପନ୍ଦରଶହ ତେତିଶି ଖ୍ରୀଷ୍ଟାବ୍ଦରେ ପର୍ଯ୍ୟନ୍ତ ଯେ ପର୍ଯ୍ୟନ୍ତ ସେ ପୁରୀରେ ରହିଥିଲେ ପଞ୍ଚଶଖା ଏବଂ ଅନ୍ୟ ଓଡ଼ିଆ ଅନୁଚରମାନଙ୍କ ସହିତ ନିବିଡ଼ ସମ୍ପର୍କ ପଣ କରିଥିଲେ ମାଦଳା ପାାଞ୍ଜି ଅଚ୍ୟୁତାନନ୍ଦ ଦାସ ସୁଦର୍ଶନ ଦାସଙ୍କ ଲେଖାରୁ ଜଣାପଡ଼ିଅଛି ଯେ ପଞ୍ଚଶଖା ମାନେ ଶ୍ରୀ ଚୈତନଙ୍କ ସଂକୀର୍ତ୍ତନରେ ଭାଗ ନେଉଥିଲେ